ଏହି ଦୀପାବଳିରେ ମୋ ବାପାଙ୍କ ସହିତ ମୁଁ ଜିତ୍ ବଜାରରେ ଯାଇଥିଲି ମୁଁ ଗୋଟେ ଫିସ୍ ଫେସ୍ କ୍ରିମ୍ ଫେସ୍ କ୍ରିମ୍ କିଣିବାକୁ ଯାଇଥିଲି ସେ ଫେସ୍ କ୍ରିମ୍ର ନାଁ ୱାଇଟନ୍ କ୍ରିମ୍ ସେରା ଲଗାଇକି ମୋର ମୁହଁରେ ପିମ୍ପଲ୍ ବା ବହୁତ ଏଲର୍ଜି ବଢ଼ିଯାଇଛି ଏଥିପାଇଁ ମତେ ଡାକ୍ତରଖାନାକୁ ଯିବାକୁ ପଡ଼ଛି ମୋ ଚେହେରା ବହୁତ ସେ କ୍ରିମ୍ ମୋ ଚେହେରା ବହୁତ ଖରାପ କରିଦେଇଛି ମୋର ଅଭିଯୋଗ ଯେ ଏ କ୍ରିମ୍ କିଏ ଲଗାନ୍ତୁ ନାହିଁ ମୋର ମୋର ଚେହେରା ବହୁତ ଖରାପ ହେଇଯାଇଥିବାରୁ ମୁଁ ଡାକ୍ତରଖାନା ଡାକ୍ତରଖାନା ଯାଇକି ମୋର ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ ହେଇଯାଇଛି ଆଉ ସେ କ୍ରିମ୍ ଲଗେଇକି ଖରାରେ ଗଲେ ବହୁତ ଫେସ୍ ଖରାପ ହେଇଯାଉଛି ସେଥିପାଇଁ ମୁଁ କହୁଛି ମତେ ଏ କ୍ରିମ୍ ମତେ ସୁଟ୍ କରୁନା ନାହିଁ ସମସ୍ତଙ୍କର ସୁଟ୍ ହେଇପାରେ କିନ୍ତୁ ମୋର ସୁଟ୍ ହେଉନାହିଁ ଏଥିପାଇଁ ମୋର ଅଭିଯୋଗ ଯେ ଏ କ୍ରିମ୍ ମୋ ପାଇଁ ସୁଟ୍ କରୁନାହିଁ